ଆମ ଗାଁରେ ଗୋଟିଏ ପୁରୋହିତ ଅଛି ଯେପରିକି ସମ୍ପ୍ରଦ ଭିତରେ କାହା ଭିତରେ ଜାତି ଜାତି ମଧ୍ୟରେ ମନ ହେଲା ନାହିଁ ଯେପରିକି ଜାତି ଜାତି ମଧ୍ୟରେ ଭିନ୍ନତା ବୋଧକୁ ଜାତୀୟ ସଂଘତି କୁହାଯାଏ ଜୀବନରେ ଯେପରିଭଳି କାମ କାର୍ଯ୍ୟ କରିବାକୁ ହେଲେ ଯେପରିକି ଲୋକେ ମୋତେ ସେହି କାମ ଦେଖି ଯେଉଁ ସବୁ ଆକସ୍ମିତ ହୁଅନ୍ତି ସେ ତାଙ୍କର କିଭଳି ଭାବରେ ଲୋକଙ୍କର ସେବାଶୃଷୁସାରେ ଲାଗି ପଡ଼ନ୍ତି ତାହାକୁ ମଧ୍ୟ ଲୋକେ କହନ୍ତି ଜୀବନକୁ ବେଶୀ ପାଣି ବୁନ୍ଦା ଭଲି ଯେପରିକି ଆକାଶରେ ପାଣି ଖସିଥାଏ ଗୋଟିଏ ସାମୁକାରେ ମଧ୍ୟ ଗୋଟିଏ ଜୀବ ଥାଏ ତାଙ୍କ ଚଲାପଥକୁ ଦେଖି ଲୋକେ ଉଲ୍ଲାସିତ ହୁଅନ୍ତି ତାହାକୁ ମଧ୍ୟ ଆନନ୍ଦିତ ହୁଅନ୍ତି ସେ ଯଦି କୌଣସି ଅନୁଷ୍ଠାନକୁ ସମ୍ପ୍ରଦାୟ ଥାଏ ଏବଂ ଧର୍ମ ନିଶା ଶିକ୍ଷାନୁଷ୍ଠାନ ବକ୍ତବ ଦେଇଥାଏ ଯେପରିକି ଆମ ଶିକ୍ଷାନୁଷ୍ଠାନରେ ଗୁରୁ ଶିକ୍ଷକ ଥାନ୍ତି ସେ ଆମର ସବୁକିଛି ତୁଲେଇଥାନ୍ତି ଗୁରୁ ହେଉଛି ଆମର ଈଶ୍ୱର ଆମର ଗୁରୁର କଥା ସବୁ ମାନିଥାଉ ଗୁରୁ ଆମକୁ ଯେଉଁ ଶିକ୍ଷା ଦିଅନ୍ତି ଆମେ ସେଇ ଶିକ୍ଷା ମାନିଥାଉ ଗୁରୁ ଯେଉଁ ଟାସ୍କ ଦିଅନ୍ତି ଆମେ ସବୁ କହି ଗୁରୁଙ୍କୁ ଦେଖାଇଥାଉ ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାଖାତ ଈଶ୍ଵର ଗୁରୁଙ୍କୁ ଯେ କାହିଁକି କହୁଛି ବଡ଼ ତାକୁ ମିଳିବ ଅନ୍ୟଜଣ ଏହିପରି କହିବାର ତାପର୍ଯ୍ୟ ହେଲା ଯେ ଗୁରୁ ଅନ୍ୟ ଜଣଙ୍କୁ ଶିକ୍ଷିତ ଦେଇପାରିବି ଏହିପରି ତାପର୍ଯ୍ୟ ଦିଆଯାଇଛି ଗୃହିତ କହିବାର ଅର୍ଥ ହେଲା ଯେ ନିବାହିତ ହେବେ ପର ପରିଚାଳନା କରିଥାନ୍ତି ଏସବୁ ସମାଜରେ ଏସବୁ ସମାଜ ଲାଗିବ ବୋଲି ଗୃହିତ କହିଥାନ୍ତି